ଭାରତର ଶିକ୍ଷା ବ୍ୟବସ୍ଥା ଏବେ ବହୁତ ଉନ୍ନତି ଏହାର କାରଣ ଯେ ଏବେ ଡିଜିଟାଲ୍ ଓଡ଼ିଶା ହେଇଗଲା ଯାହା ପାଇଁ ଆମେ ଏବେ ଯେଉଁ ଛାତ୍ର ମାନେ ଅଛନ୍ତି ଆଉ ଯେଉଁ ମାଷ୍ଟର ମାନେ ଅଛନ୍ତି ସେମାନଙ୍କୁ ଏବେ ଛାତ୍ରମାନଙ୍କୁ ଡିଜିଟାଲ୍ ଉନ୍ନତି ବା ଡିଜିଟାଲ୍ ଧରଣ ଉପକାର ବା ଉପକରଣୀ ବ୍ୟବହାର କରୁଛନ୍ତି ସବୁ ଜାଗାରେ ଆମେ ଯେଉଁ ଜିନିଷ ଅନୁଭବ କରୁ ଆମେ ଯେଉଁ ପଢ଼ିବା ବା ଲେଖିବା ବା ଶୁଣିବା ଯାହା ଆମେ ଦେଖିଲେ କାଇଁ ଆଜି ପିଲାମାନେ ଡିଜିଟାଲ୍ ଯେହେତୁ ସ୍କୁଲ୍ରେ ଡିଜିଟାଲ୍ ଯାଇଛି ତେବେ ସ୍କୁଲ୍ରେ ବି ଆଜି ବହୁତ ସ୍କୁଲ୍ରେ ଟିଭି କିମ୍ବା କମ୍ପ୍ୟୁଟର ସାହାଯ୍ୟରେ ପିଲାମାନଙ୍କୁ ବୁଝା ଯାଏ ପିଲାମାନେ ଅଧିକ ଶୀଘ୍ର ବୁଝି ନେଉଛି ସେଥିପାଇଁ ଏବେ ଶିକ୍ଷଣରେ ବହୁତ ଆଗେଇ ଚାଲିଛି